ହଁ ପାଠାଗାର ଅଛି ମୁଁ ପିଲା ଦିନରେ ବର୍ଣ୍ଣବୋଧ ପଢ଼ିବା ପାଇଁ ପସନ୍ଦ କରୁଥିଲି ଏବଂ ଇତିହାସ ସାମାଜିକ ଇଂରାଜୀ ଭୂଗୋଳ ମଧ୍ୟ ପଢ଼ିବା ପାଇଁ ପସନ୍ଦ କରୁଥିଲି ଇତିହାସରେ ଆଲ୍ଳାଉଦିନ ଖିଲିଜ ଆକବର ଏ ବାବଦରେ ମଧ୍ୟ କିଛି କିଛି ପଢ଼ିଥିଲି ଏବଂ ମନେ ବି ଅଛି ଆଉ ତ ପିଲାଦିନ ପାଠ ସବୁ ମନେ ନାହିଁ ଏମାନେ ମାନେ ସବୁ ସିଂହାସନ ଆରୋହଣ କରିଥିଲେ ଆଲ୍ଳାଉଦିନ ଖିଲିଜ ଆକବର ତାଙ୍କର ବାବଦରେ ତ ଆଉ ସେ ପିଲାର ଦିନର ପାଠ ମନେ ନାହିଁ ଏବେ ଟିକେ ଟିକେ ମନେ ପଡ଼ୁଛି ଆଉ